ହଁ ଯିବା ହଁ ଆଚ୍ଛା ଆଜ୍ଞା ନନ୍ ଭେଜ୍ କରିବା ଆପଣ ବୁଝନ୍ତୁ ଆଉ ରୋଷେୟା ରୋଷେୟା ନେଇ ଯିବା ରୋଷେୟା ନେଇ ଯିବା

ଆଜ୍ଞା ଆଜ୍ଞା

ହଁ ହଁ ହଁ ହଁ ଆଉ କେତେ କ'ଣ ହେବ ପଇସା କହିବ ମୋତେ ମୁଁ ଦେବି ହଁ ହଁ ଆପଣଙ୍କର ଆଧା ସେଇଠି ରହିବା କେତେ ଦିନ ନା ଗୋଟେ ଦିନରେ ଯାଇ ଆସିବା ହଁ ହଁ

ଆମେ ଆସିଲୁ କହିବେ ହଁ ହଁ